ଟେଲିଭିଜନ୍ର ପ୍ରିୟ ଶୋ ହେଉଛି ମୋର ବିଗବସ୍ କାରଣ ମୁଁ ସଲମନ ଖାନର ବହୁତ ବଡ଼ ଫ୍ୟାନ୍ ତେଣୁକରି ମୁଁ ବିଗ୍ବସ୍ ମୋର ଫେବରାଇଟ୍ ଶୋ ବିଗ୍ବସ୍ ଗୋଟେ ରିୟାଲିଟି ଶୋ ରିୟାଲିଟିରେ ସେଇଠି ବହୁତ କଣ୍ଟେଷ୍ଟେଣ୍ଟ୍ ଭାଗ ନିଅନ୍ତି ଏବଂ ନିଜର ଆତ୍ମୀୟ କଥା କହିଥାନ୍ତି ଦେଖିବାକୁ ବହୁତ ମୋତେ ପସନ୍ଦ ରିୟାଲିଟି ଶୋ ମଧ୍ୟ ବିଗ୍ବସ୍ ତେଣୁକରି ମୋ ମୋର ଫେବରାଇଟ୍ ହେଉଛି ବିଗ୍ବସ୍ ଧାରାବାହିକ ଚ୍ୟାନେଲ୍ ହେଉଛି ମୋର ମହାଭାରତ ମୁଁ ବେଶୀ ଦେଖେ ଧାରାବାହିକ ଏହି ଚ୍ୟାନେଲ୍ରେ ମହାଭାରତ ରାମାୟଣ ଶିବକଥା ମୁଁ ବହୁତ ଫେବରାଇଟ୍ ମୋର ଦେଖେ ମୁଁ ବହୁତ ଦେଖେ ବିତର୍କ ଚ୍ୟାନେଲ୍ ମଧ୍ୟ ମୁଁ ଟେଲିଭିଜନ୍ ମାଧ୍ୟମରେ ଆଜ୍ ତକ୍ରେ ଦେଖିଥାଏ ଯେଉଁଟା ଇଲେକ୍ସନ୍ ପାଇଁ ହାତ ଚିହ୍ନ କଂଗ୍ରେସ ବିଜେପି ଲଢ଼ିଥାନ୍ତି ବିତର୍କ କରିଥାନ୍ତି ଆମ ଦଳ ଭଲ ତାଙ୍କ ଦଳ ଭଲ ଏମିତି ବିତର୍କ କରିବାକୁ ମୁଁ ମଧ୍ୟ ଦେଖେ ରିୟାଲିଟି ଶୋ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ମୋର ଫେବରାଇଟ୍ ଥିଲା ମୁଁ ତାହା ମଧ୍ୟ ବହୁତ ଦେଖେ ମୋର ଡ୍ୟାନ୍ସରେ ବହୁତ ଫେବରାଇଟ୍ ଥିଲା ମୁଁ ତେଣୁକରି ରିୟାଲିଟି ଶୋ ମଧ୍ୟ ବହୁତ ଦେଖେ